ହେଲୋ ପୂଜା କହୁଥିଲ ତ ହଁ ନମସ୍କାର କୋଉଠି ଅଛ ହଁ ବୋଇଲେ ଲୋକ ସବୁ ଆସୁଛନ୍ତି ନା ହୋଟେଲ ଭଲ ଚାଲିଛିି ଆଉ ପଇସାପତ୍ର କ'ଣ କେତେ ହେଲାଣି ଆଉ କିଛି ସବୁ ମିଲ୍ କେତେ ଲେଖାଁ ରେଟ୍ ଲଗଉଛ ଏବେ ଓ ହୋ ମୁଁ ତ ବାହାରେ ରହିଲି ଆଉ କିଛି ଜାଣିପାରୁନି ସେଥିପାଇଁ ଆପଣ ଟିକେ ଭଲରେ ଦେଖା ଦେଖି କରୁଥିବେ ଆଉ ଆଉ ଆଉ କ'ଣ ହୋଟେଲର ହାଲଚଲ କ'ଣ ଲାଭ ହେଉଛି କି ନାଇଁ ମୁଁ ଗଲେ ଜଣା ପଡ଼ିବ ଦେେଖାଦେଖି କଲେ ଯାଇ ଜାଣିବି ଆଉ ଲୋକ ଭିଡ଼ ହେଉଛନ୍ତି କି କ'ଣ କମ କମ ଆସୁଛନ୍ତି ଓହୋ ହଉ ଆଉ ଟିଫିନ୍ ଭଲ ବ୍ୟବସ୍ଥା ହେଉଛି ଲଞ୍ଚ ଫଞ୍ଚ ସବୁ

ହଁ ପାର୍ସଲ ଯିଏ ନେଉଛି ସେଟା ବି ଦେଉଛ କି ନାହିଁ ଓ ହୋ ଆଉ ସବୁ ଅଲଗା ଆଡ଼େ ସବୁ ରୁମ୍ମାନ ସବୁ ସଫା ସୁୁତୁରା ସବୁ ସେମିତି କରୁଛ ନା ସବୁ ମଇଳା ମଳି ସେମାନଙ୍କ ସେମାନଙ୍କୁ ପେମେଣ୍ଟ ଦିଆହେଉଛି କି ଦିଆହେବ ନାହିଁ ଓହୋ ଆଉ ସବୁ ସୁବିଧାରେ ସୁରୁଖୁରୁରେ ଚାଲିଛି ହୁଁ ଆଉ ଅଲଗା ଆଡ଼େ ବି ସବୁଆଡ଼େ ଧ୍ୟାନ ଟିକେ ଦେଉଥିବ ହୋଟେଲରୁ କଥା ବୁଝାବୁଝି ଟିକେ କରିବ ଆଉ ଆଉ ଆଉ କ'ଣ ତୁମେମାନେ ଭଲ ଅଛ ହଁ ହଉ ତାହେଲେ ଆଉ କ'ଣା ମୁଁ ଗଲାଠୁ ଯାଇ କଥାବାର୍ତ୍ତା ହେବା ଆଉ ହଉ ହେଲେ ରଖୁଛି